ମୋର ପ୍ରିୟ ବିଭିନ୍ନ ପ୍ରକାର ଓଡ଼ିଆ ରୂଢ଼ି ରହିଛି ବା ପ୍ରବାଦ ରହିଛି ସେଗୁଡ଼ିକ ମଧ୍ୟରୁ ମୋତେ ଅଧିକ ଭଲ ଲାଗୁଥୁବା ରୂଢ଼ି ଓ ପ୍ରବାଦଟି ହେଉଛି ଯେମତିକି ଆଁ ଆଗତ ଚଢ଼େଇର ବେସର ବଟା ଯେମତି କୌଣସି ଜିନଷ ଆମର ଯେଉଁଟା ଆମେ ଆଶା କରୁଛୁ ସେଗୁଡ଼ିକ ଲାଭ କରିବା ପୂର୍ବରୁ ମାନେ ଯେଉଁଟା ଆମର ଲକ୍ଷ୍ୟ ଅଛି ସେ ଲକ୍ଷ୍ୟ ସ୍ଥଳରେ ପହଁଚିବା ପୂର୍ବରୁ ଯଦି ଆମେ ଲକ୍ଷ୍ୟ ପ୍ରାପ୍ତି ହେଲାପରେ କଣ ପାଇବା ସେ ବିଷୟରେ ଆମେ ଯଦି ପୂର୍ବରୁ ଅଧିକା ଆଲୋଚନା ଚର୍ଚ୍ଚା କରିବା ତାହାହେଲେ ସେ ସେଇଟା ୟାର ଅର୍ଥକୁ ବୁଝାଏ ଯେମତିକି ଆମେ କୌଣସି କାର୍ଯ୍ୟ ଆମେ କରିବା ପୂର୍ବୁରୁ ଆମେ ସେ କାର୍ଯ୍ୟ ଏପର୍ଯ୍ୟନ୍ତ ଆମେ ହାସଲ କରିନାହାଁନ୍ତି କିନ୍ତୁ ଆମେ ତା ପୂର୍ବରୁ ତା'ର ପରିଣାମ ଆମକୁ କଣ ପାଇବା ସେ ବିଷୟରେ ଯଦି ଆମେ ଆଲୋଚନା କରିବା ସେ ବିଷୟରେ ଭାବିବା ଯେ ଏଇଟା ଧର ଏଇ କାର୍ଯ୍ୟଟା ମୁଁ କରିବି ତାପରେ ମୋତେ କଣ ଫଳ ମିଳିବ ସେ ଫଳାଫଳ ବିଷୟରେ ଆଗୁଆ ଯଦି ଆମେ ଭାବିକି ଖୁସି ହେବା କିମ୍ବା ଯେ କୌଣସି କାମ କିମ୍ବା କୌଣସି ଯେ ପ୍ରଚେଷ୍ଟାରେ ଆମେ ତା'ର ନିଜେ କାର୍ଯ୍ୟରେ କୌଣସି କିଛି କାର୍ଯ୍ୟ କଳାପ ନକରି ତା'ର ଫଳାଫଳ ଯାହା ପାଇବା ତା ବିଷୟରେ ଯଦି ଆଗୁଆ ଚିନ୍ତା କରିବା କି ସେ କାର୍ଯ୍ୟ କରିବା ଦ୍ୱାରା ଆମକୁ କଣ ଲାଭ ହେବ ସେ ବିଷୟରେ ଯଦି ଆମେ ଆଗୁରୁ ଚିନ୍ତାମଗ୍ନ ରହି କିଛି ନ କାମ କରିବା ତାହାହେଲେ ସ୍ ତାହା ହିଁ ଅର୍ତ୍ ତାହା ହିଁ ଅର୍ଥ ହେଉଛି ଯେ ଏହା ଆଗତ ଚସ୍ ଚଢ଼େଇର ବେସର ବଟା ଯେଉଁ ଜିନଷ ଆମେ ପାଇ ଏପର୍ଯ୍ୟନ୍ତ ଆମକୁ ଲାଭ ହେ ଯେଉଁ ଜିନଷ ଆମେ ପାଇନାହୁଁ କିନ୍ତୁ ତା ତାହା ପାଇଲା ପରେ ଆମକୁ କଣ ଲାଗିବ ସେ ବିଷୟରେ ଯଦି ଆମେ ଆଗୁଆ ଏତେ କିଛି ଚିନ୍ତା କରିବା ତାହେଲେ ସେ ତାହା ନିରଥର୍କ ଅଟେ